ଗ୍ରାମାଞ୍ଚଳରେ ସରକାରୀ ଶାସନର ଅଭାବ ସରକାର ସହରା ଅଞ୍ଚଳରେ ରହି ଯେଉଁ ଭାବନା ଯେଉଁ ଚିନ୍ତାଧାରା କରିଥାନ୍ତି ତାହା ଗ୍ରାମାଞ୍ଚଳରେ ପ୍ରଭାବିତ କରିନଥାଏ ଏବଂ ତାହା ଏକ ସାଧାରଣତଃ ଗ୍ରାମରେ ଥିବା ବ୍ୟକ୍ତି ହିଁ ତାର ବିକାଶ ର ପରିବର୍ତ୍ତନ କରିପାରେ